ଆଜ୍ଞା ନନା ନନା କହୁଛନ୍ତି ତ ହଁ ମୁଁ ଲାଲାଦିତ୍ୟ ରାଏ କହୁଥିଲି ଏଇ ସୂତାହାଟରୁ ଆମର ନୂଆ ଘର ଗୋଟେ ହେଇଛି ତାର ଆମେ ପୂଜା କରିବୁ ନୂଆ ଘର ଯେଉଁ ପୂଜା ହୁଏ

ହୋମ କରିବା ହନୁମାନ ଚାଳିଶା ବି ହେଲେ ହେବ

ଆଉ ଆମର ଏଇ ଯେଉଁ ଡାଳ ଆମ୍ବଡାଳ ହେରିକା ଆପଣ ସେଇଗୁଡ଼ା ଆଣିବେ ନା ଆମେ ଆଣିବୁ ଆଚ୍ଛା ଆଚ୍ଛା ଆଉ ଏଇ ଯେଉଁ ପୋଗ ଫୋଗ କ'ଣ ପୂଜା ପାଇଁ କ'ଣ କ'ଣ ଜିନିଷ ପତ୍ର ଆସିବ

ଗାୟତ୍ରୀ ଆଉ ଗାୟତ୍ରୀ ଗାୟତ୍ରୀ ଯଜ୍ଞ ଗାୟତ୍ରୀ ଯଜ୍ଞ ନନା ଗାୟତ୍ରୀ ଯଜ୍ଞ

ଆଉ କ'ଣ ଦରକାର ଆଚ୍ଛା ହଉ ଏଠି ଆପଣଙ୍କ ଘରଟା କେଉଁଠି କି ଆପଣ ତା'ହେଲେ କେତେବେଳେ ଚିଠା କରିଥିବେ ମୁଁ ଯିବି ଆମର ଆମେ କରିବା ଏଇ ମାସ ଶେଷ ସୁଦ୍ଧା

ଆଚ୍ଛା ଠିକ୍ ଅଛି ମୁଁ ତା' ହେଲେ ଯିବି

ଆଚ୍ଛା ହଉ ଠିକ୍ ଅଛି ଆଜ୍ଞା